ହଁ ମୁଁ ପାଞ୍ଚଟି ଜିଲ୍ଲାର ନାମ କହିପାରିବି ପାଞ୍ଚଟି ଜିଲ୍ଲା ମଧ୍ୟରୁ ଗୋଟିଏ ଜିଲ୍ଲା ହେଉଛି ଭଦ୍ରକ ଜିଲ୍ଲା ଆଉ ଗୋଟିଏ ଜିଲ୍ଲା ହେଉଛି ଯାଜପୁର ଜିଲ୍ଲା ତା'ପରେ କଟକ ଜିଲ୍ଲା ତା'ପରେ ଖର୍ଦ୍ଧା ଜିଲ୍ଲା ତା'ପରେ ମୟୂରଭଞ୍ଜ ଜିଲ୍ଲା ଏହି ହେଉଛି ପାଞ୍ଚଟି ଜିଲ୍ଲାର ନାମ